ମୁଁ ସବୁବେଳେ ସହିତ ସଂଯୋଗ କରିବାକୁ ଚାହେଁ ଓ ମୂଳକଥା ଏବଂ ସ୍ମୃତି ବିଷୟରେ ମନେରଖି ପାରିଛି ଆଜି ମଧ୍ୟ କଥା ଅଛି ଯାହାକି ମୁଁ ଭୁଲି ପାରିନାହିଁ ଆଉ ଗୋଟେ ସ ମୁଁ ଗୋଟେ ସର୍ଭେ କରିବାଲାଗି ଯାଇଥିନି ଯାହାକି ଲୋକମାନଙ୍କୁ ମେଡ଼ିସିନ୍ ଦେବାରଥିଲା ସେଇଟା ମେଡ଼ିସିନ୍ ତାଙ୍କ ଭଲପାଇଁ ଦବାଲ ଦେବାର ଦେବାରଥିଲା ମୋତେ ଏତେ ଭଲ ଲାଗିଲା ସେ କାମ କରିକି ଯାହାକି ଲୋକଙ୍କର ସେବା କରିବା ନିମନ୍ତେ ଲୋକଙ୍କ ସେବା କରିବା ଭଳି ଲାଗିଲା ଆରୁ ସେଥିରେ ଖୁବ୍ ଲୋକ ଥାଆନ୍ତି ମୁଁ ସେଥି ମଧ୍ୟରୁ ମୁଁ ବି ଜଣେ ଥାଏ ଆଉ ମେଡ଼ିସିନ୍ ହୋଇଥାଏ ସେଟା ଗୋଟେ ମନେ ଅଛି ଆରୁ ଗୋଟେ ସର୍ଭେ ଏବେ କରୁଛି ଯାହାକି ଲୋକମାନଙ୍କ ପାଇଁ ପ୍ରଚାର ଲୋକମାନଙ୍କ ପାଇଁ ସହଜ କରିବା କଥା ଯାହାକି